ହେଲୋ ହଁ ହେଲୋ ହଁ ଆଜ୍ଞା କହୁଥିଲେ କି ମୁଁ ଏଇ ଯୋଉ କହୁଥିଲି କାରପେଣ୍ଟର୍ କହୁଥିଲି ହଁ ମୁଁ ଯିଏ ଯୋଉ କାଠ ନିଏ ଆପଣଙ୍କଠୁ ହଁ ଆପଣ କ'ଣ ରେଟ୍ ଗୁଡ଼ା ବଢ଼େଇ ଦେଉଛନ୍ତି ମ ଏତେ ଜଲ୍ଦି ଜଲ୍ଦି ଏବେ ତ ବଢ଼େଇ ଥିଲେ ଦୁଇ ମାସ ଆଗରୁ ମୁଁ ତ ଶିଶୁଟା ନେଇଥିଲି ଆଜ୍ଞା ଶିଶୁ ଶିଶୁ କାଠଟା ନେଇ ନ ଥିଲି ହଁ କ'ଣ ସବୁବେଳେ ଯେମିତି ଏମିତି ଦୁଇ ମାସକୁ ଥରେ ବଢ଼େଇଲେ ଆମେ କଷ୍ଟମର୍ମାନଙ୍କୁ କ'ଣ ଆଉ କେମିତି କ'ଣ ରେଟ୍ରେ ବିକିବୁ ଆମେମାନେ ନେଲାବେଳକୁ ଅର୍ଡର୍ ଗୋଟେ ରେଟ୍ରେ ହଁ ଅର୍ଡର୍ ନେଲାବେଳକୁ ଗୋଟେ ରେଟ୍ରେ ଥିବ ପୁଣି ଆଉ ଥରେ ଦେଲାବେଳକୁ ଆଉ ଗୋଟେ ରେଟ୍ ହୋଇଯାଉଛି ଆମକୁ କଷ୍ଟମର୍ମାନେ ଗାଳି କରୁଛନ୍ତି ବୁଝିଲେ କି ଆଉ ମାସେ ଆଗରୁ ଗୋଟେ ରେଟ୍ ଥିଲା ଏବେ ଆପଣ ଆମକୁ ବଢ଼େଇକି କହିଲେଣି କହିଲେ ମୁଁ କଷ୍ଟମର୍ ଆଡ଼ୁ ସାଡ଼ୁ ରଖିଦିଏ ତାଙ୍କୁ କେମିତି କୋଉ ରେଟ୍ରେ କହିବି ଏବେ ଆଉ ହୁଁ ଯେ ଆମେ ମୁଁ ମୁଁ ଆମେମାନେ ସେଇ ବିଷୟରେ ହଇରାଣ ହୋଇଯାଉନୁ ଗୋଟେ ରେଟ୍ରେ ଭାଇ ଅର୍ଡର୍ ନେଇଥିବୁ ସିଏ ଦେଲାବେଳକୁ ଆଉ ଗୋଟେ ରେଟ୍ ହୋଇଯାଉଛି ଆମମାନଙ୍କୁ ଯେତିକି ଯୋଉମାନେ ନେଉଛନ୍ତି କଷ୍ଟମର୍ ହଁ ସେ ସେଇଟା ଆଉ ଜଣା ପଡ଼ୁଛି କି ଆମମାନଙ୍କୁ ତ କଷ୍ଟମର୍ମାନଙ୍କୁ ଫେସ୍ କରିବାକୁ ପଡ଼ୁଛି ବୁଝିଲେ ଆପଣମାନେ ତ ଡାଇରେକ୍ଟ କଷ୍ଟମର୍କୁ ଫେସ୍ କରୁନାହାନ୍ତି ଡାଇରେକ୍ଟ କଷ୍ଟମର୍କୁ ଆମେ ଫେସ୍ କରୁଛୁ ସେଇଟାକୁ ଆମେ ହିଁ ସମସ୍ତଙ୍କ ଆଗରେ ଖରାପ ହୋଇଯାଉଛୁ କହୁଛନ୍ତି କି ଗୋଟେ ରେଟ୍ କହୁଛ ମାସେ ପରେ ଆଉ ଗୋଟେ ରେଟ୍ କହୁଛ ଏମିତି ହେଲାବେଳକୁ ଆମେ ହିଁ ହଇରାଣ ହୋଇଯାଉଛୁ ନା ବୁଝିପାରିଲେ ତ ଯାହା କହୁଛି

ହଁ ଯେ ନାଇଁ ଯାହା ବି ହେଉ ଯାହା କରନ୍ତୁ ନ କରନ୍ତୁ ଏଇ ଥରଟା କିନ୍ତୁ ଆଗ ରେଟ୍ରେ ନିଅନ୍ତୁ କାହିଁକି ନା ମୋ ଅଧିକ ଟିକେ ଅର୍ଡର୍ ରଖିଦେଇଛି ଆଜ୍ଞା ତ ଏବେ ଯଦି ମୁଁ ବଢ଼େଇବି ନା ହୁଁ ନାଇଁ ନାଇଁ ଆଜ୍ଞା ମୁଁ ଜାଣିଛି ଆପଣଙ୍କ ଫେସ୍ ଭାଲ୍ୟୁ ଅଛି ମୁଁ ଆପଣଙ୍କ ମୁହଁ ଦେଖିକି ହିଁ ସାମାନ୍ ନେଉଛି ସେଇ ଟାଇପ୍ର ଗୋଟେ ରିଲେସନ୍ ବୁଝିଲେ କିନ୍ତୁ

ହଉ ଦେଖନ୍ତୁ ଆଉ ଯାହା ଆପଣ ନେବେ ଆଉ ଆମେ ଆଉ କ'ଣ କରିପାରିବୁ ଆଜ୍ଞା ଆପଣମାନେ ଯାହା ଦେବେ ସେତିକିରେ ଉଁ ହଉ ଯେତିକି ଦେବେ ରେଟ୍ରେ ଯାହା ଦେଲେ ଆଉ ସେତିକି ରେଟ୍ରେ ଆମକୁ ସବୁ କିଣିବାକୁ ବାଧ୍ୟ ଆଣେ ଆଉ କୋଉଠି କ'ଣ କରିବୁ ହୁଁ ହଉ ଠିକ୍ ଅଛି ଆଉ ହଁ ନାଇଁ ନାଇଁ ନାଇଁ ସବୁ ଜିନିଷ ରେଟ୍ ବଢ଼ିଲାଣି ଯେ ହଉ ଦେଖିବା ଯାହା କରିବା ଗୋଟେ କମ୍ପ୍ରମାଇଜ୍ କରିବା ଟିକେ ଅଧିକା କ'ଣ କମ୍ ବେଶୀ କରିବେ ଆଉ ହେଲା ହଉ ହଉ ଠିକ୍ ଅଛି ଆଜ୍ଞା ରଖୁଛି ହଁ ହୁଁ